ହଁ ଆମ ଗାଁରେ ବିଦ୍ୟାଳୟରେ ଭଲ ଶୌଚାଳୟ ପାନୀୟ ଜଳ ବହି ଡ଼େସ୍କ ଏବଂ ବେଞ୍ଚ୍ ଏବଂ ଭୋଜନ ବ୍ୟବସ୍ଥା ଅଛି ଉନ୍ନତି କରିବା କଥା କହିଲେ ଆଉ ଟିକେ ଭଲ ଶୌଚାଳୟ ବ୍ୟବସ୍ଥା ଆଉ ଟିକେ ହେଲେ ବହୁତ ଭଲ ହେବ ଏବଂ ଭୋଜନ ବ୍ୟବସ୍ଥାରେ ଆଉ ଟିକେ ଉନ୍ନତିକରଣ ଆସିଲେ ବା ଭଲ କି ଉନ୍ନତମାନର ଖାଦ୍ୟ ପିଲାମାନଙ୍କୁ ଦିଆଗଲେ ଆଉ ଟିକେ ଭଲ ହେବ ପୃଷ୍ଟିସାର ଯୁକ୍ତ ଖାଦ୍ୟ ଯଦି ପିଲାମାନଙ୍କୁ ଆଉ ଟିକେ ଦିଆଯିବ ତେଣୁ ପିଲାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ